ହେଲୋ ହଁ ଦିଦି ନମସ୍କାର୍ ଆଜ୍ଞା ଦିଦି ହଉ ଠିକ୍ ଅଛି

ସିଲ୍କ ନା କ'ଣ ନେବା ପାଇଁ ଚାହୁଁଛନ୍ତି ସେ ଅନୁସାରେ ରେଟ୍ଟା ହେବ ନା ସୂତି ତ ଏମିତି ବି ଭଲ ଲୁଗା ନେଇକି ହଜାରେ ବାର ଶହ ପନ୍ଦର ଶହ ଭିତରେ ବି ଅଛି କମ୍ ରେଟ୍ରେ ଦବା ଆଉ ବେଖିକି ଦେବା ଆପଣ ଆସିଲେ ହଁ ଟିକେ ଦେଖିକି ଦେବା ନା ପୁଣି ଲୁଗା ଅନୁସାରେ ତିନି ତିନି ଶହ ବି ଅଛି ତିନି ଶହ ବି ଅଛି ଦୁଇ ଶହ ବି ଦୁଇ ଶହ ବାଲା ବି ଅଛି ପାଞ୍ଚ ଶହ ବାଲା ବି ଅଛି ହଁ ସୂତି ଶାଢ଼ୀ ମିଳିବ ଆଜ୍ଞା ଦିଦି ହ ତାହାଲେ ଦେଇ ଦେବା ଫିକ୍ସ କରିକି ଆଉ ହଉ କମେଇ ଦେବା ଆଉ ଚାରି ଶହ ପଚାଶରେ ନେଇ ଯିବେ ଆଉ ଚାରି ଶହ ପଚାଶରେ ଦେଇ ଦେବା ହଉ ଠିକ୍ ଅଛି ତୁମ ପାଇଁ ତିନି ଶହ ପଚାଶ କରି ଦେଉଛି ଆଉ ଠିକ୍ ଅଛି ଅଢ଼େଇ ଶହ ବାଲା ବି ଅଛି ହେଲେ ଆପଣଙ୍କର ପସନ୍ଦ ହେବା ଦରକାର ହଁ ସେଇ ସେଇଟା ବା ଦେଖିକି ସିନା ଆପଣ ନେବେ ଦେଖିଲେ ସିନା କ'ଣ କୋଉ ପରି ଲୁଗା ନେବେ

ହଁ ସବୁ ପ୍ରକାର ଶାଢ଼ୀ ଅଛି ନୂଆ ଡିଜାଇନ୍ ଆସୁଛି ଏବେ ଆଜ୍ଞା ଦିଦି

ଆଉ କ'ଣ କ'ଣ ଦେଖିନି ତ ଦିଦି ଦେଖିଲେ କହି ଦେବି ଆଉ ଆଜ୍ଞା ହଉ ଦିଦି ଆଜ୍ଞା ଦିଦି ଆଜ୍ଞା